କୃଷି ବିଷୟରେ ଭବିଷ୍ୟତ ପିଢ଼ିଙ୍କୁ ଏହି ଉପଦେଶ ଦେବି ଯେ ଭାରତ ହେଉଛି କୃଷିଜାତୀୟ ଦେଶ ଆମେ ଭାରତରେ କୃଷି କାମ କରିବା ନିହାତି ଦରକାର ଏବେ ପିଲାମାନେ ପାଠପଢ଼ି ବାହାରକୁ ଚାକିରି କରିବା ପାଇଁ ଯାଉଛନ୍ତି ଆଗେ ସମସ୍ତେ ଘରେ ଚାଷ କରୁଥିଲେ ଏବେ ପିଲାମାନଙ୍କୁ ଏହି ଉପଦେଶ ଦେବି ଯେ ପାଠପଢ଼ିବା ସହିତ କୃଷି କାମ କରିବା ନିହାତି ଦରକାର କୃଷି କାମ ନକଲେ ଆମେ ଖାଇବା କେମିତି ଏବେ ତ ସବୁର ସୁବିଧା ହେଇଗଲାଣି ଆଗେ ହାତରେ ହଳ କରି ଚାଷ କରୁଥିଲେ ଏବେ ସବୁ ସୁବିଧା ହେଲାଣି ଟ୍ରାକ୍ଟର ପାୱାର୍ ଟିଲର୍ ସବୁ ଯନ୍ତ୍ର ବାହାରିଲାଣି ଧାନ ହଉ କି ମୁଗ ହଉ କାଟିବା ପାଇଁ ଆଉ ଅସୁବିଧା ନାହିଁ ମେସିନ୍ର ସୁବିଧା ହେଇଗଲାଣି ଚାଷ କରିବା ପାଇଁ ଉଁ ସବୁକିଛି ସୁବିଧା ଅଛି ମୁଁ ଏହା କହିବି ଯେ ପିଲାମାନେ ପାଠପଢ଼ିବା ସହିତ ଚାଷ ବି କରନ୍ତୁ ଚାଷ କଲେ ଆମେ ତାହା ପାଇଁ ଉପକୃତ ହେବା